ଆମ ସଂସ୍କୃତିରେ ମୁଖ୍ୟ ବୃତ୍ତି ହେଉଛି ଚାଷ ଆଉ ଏଠିକାର ଗାଁ ଗହଳିମାନଙ୍କରେ ଆଉ ମାନେ ଦେଶରେ କହିବାକୁ ଗଲେ ସତୁୁରି ଭାଗ ହେଉଛନ୍ତି ଚାଷୀ ବଳକା ହେଉଛି ଅନ୍ୟାନ୍ୟ ବୃତ୍ତିର ଲୋକ ରହିଥାନ୍ତି କିନ୍ତୁ ଆଜିକାଲି କ'ଣ ହେଉଛି ନା ଲୋକ ଯେଉଁ ଚାଷ ଉପରୁ ଧୀରେ ଧୀରେ ତାଙ୍କର ମାନେ ଯେଉଁ ଚାଷ ଦୂରେଇ ଯାଉଛନ୍ତି ଚାଷ କାମ କରିବାକୁ ଆଉ ସେମାନେ ପସନ୍ଦ କରୁନାହାନ୍ତି କାହିଁକି ତାର ଗୋଟେ ମୁଖ୍ୟ କାରଣ ହେଲା ଯେଉଁ ମାଗଣା ଜିନିଷ ମିଳିଗଲା ସରକାର ଯେଉଁ ଦେଲେ ମାଗଣା ଜିନିଷ ଆଉ ସେଥିରେ ଟଙ୍କାକିଆ ଚାଉଳ ଦେଇଦେଲେ ଆଉ ବୁଢ଼ା ବୁଢ଼ୀମାନଙ୍କୁ ସେମାନଙ୍କୁ ମଧ୍ୟ ବି ମିଳିଗଲା ଯେଉଁ ବିଭିନ୍ନ ସ୍କିମରେ ଯୋଜନାରେ ତାଙ୍କୁ ସବୁ ଚାଉଳ ମିଳିଗଲା ବା ଗହମ ଇତ୍ୟାଦି ବିଭିନ୍ନ ପ୍ରକାର ରାସନ ସାମଗ୍ରୀ ମିଳିଗଲା ସେମାନେ ଆଉ ଚାଷ କରିବାକୁ ଚାହୁଁନାହାନ୍ତି ତାପରେ ଆଜିକାଲି ଆଗରୁ କ'ଣ ହେଉଥିଲା ନା ସେ ଲୋକମାନେ ଏତେ ପାଠସାଠ ପଢ଼ୁନଥିଲେ ଟିକେ କମ୍ ପଢ଼ୁଥିଲେ ପାଠ ଆଉ ତେଣୁ ସେମାନେ ଟିକେ ଚାଷ କାମ କରିବା କୃଷି ଶ୍ରମିକ ହବା ପାଇଁ ସେମାନଙ୍କୁ ଏତେ ଲାଜ ଲାଗୁନଥିଲା ଆଜିକାଲି କ'ଣ ହେଉଛି ଲୋକ ଲାଜ କରୁଛନ୍ତି ଟିକେ ପାଠ ପଢ଼ି ସାରିଲା ପରେ ମୁଁ ଗୋଟେ ଏତେ ପାଠ ପଢ଼ିଲି ଆଉ ମୁଁ କ'ଣ ଯାଇ ପୁଣି ଗୋଟେ ଚାଷ କାମରେ ଗୋଟେ ମୂଲିଆ କାମ କରିବି କିି ଏଇଟା ଗୋଟେ ମାନେ ଅତି ଗୋଟେ ଛୋଟ କାମଟେ ତେଣୁ ଆଗରୁ ଯେଉଁ ଲୋକମାନଙ୍କର ଥିଲା ଚାଷୀମାନଙ୍କର ଗୋଟେ ଥିଲା ଯେତେ ବଡ଼ ଲୋକ ହୁଅନ୍ତୁ ଯେତେ ଧନୀ ହୁଅନ୍ତୁ ସେମାନେ କ'ଣ ଚାଷ ପ୍ରତି ତାଙ୍କର ଗୋଟେ ଆକୃଷ୍ଟ ରହିଥିଲା ସେମାନେ ଚାଷ କରୁଥିଲେ ତା' ବୃତ୍ତି ବୋଲି ନେଇଥିଲେ ଯେହେତୁ ନିଜର ବ୍ୟବସାୟୀ ସେମାନେ ତାକୁ ଭାବୁନଥିଲେ ଯେ ଏଇଟା ହେଉଛି ଗୋଟେ ମାନେ ଗୋଟେ କିଛି ଖରାପ ଜିନିଷ ବା ଗୋଟେ ଲାଜ କଲା ଭଳିଆ ଜିନିଷ କିନ୍ତୁ ଆଜିକାଲି ଲୋକମାନେ ଧୀରେ ଧୀରେ ସେ ଚାଷ କାମରୁ ଲୋକମାନେ ଦୂରେଇ ଯାଉଛନ୍ତି ତ ଯଦି ଆମେ କୃଷିକୁ ପ୍ରାଧାନ୍ୟ ନଦେବା ଆଉ ଏଇ ଯେଉଁ ମାଗଣା ଜିନିଷ ଯଦି ବନ୍ଦ ନ କରିବା ଏଇ ଯେଉଁ ସବସିଡ଼ି ଫପସିଡ଼ି ଯାହା ଦିଆହେଉଛି ତାକୁ ପ୍ରକୃତରେ ସବସିଡ଼ି କ'ଣ ଚାଷ କାମ ପାଇଁ ସରକାର ଦେଉଛନ୍ତି ଲୋକେ କ'ଣ ତାକୁ ଲଗଉଛନ୍ତି ଚାଷ କାମରେ ନାହିଁ ସେମାନେ ତାଙ୍କର ନିଜ କାମ ମାନେ ନିଜକୁ ଅନ୍ୟାନ୍ୟ ଖର୍ଚ୍ଚରେ ଖର୍ଚ୍ଚ କରି ଦେଉଛନ୍ତି କିନ୍ତୁ ନାଁକୁ ମାତ୍ର ଆସୁଛି ଆଜିକାଲି ତ ଆମେ ଦେଖୁଛୁ ଯେତିକି ଜମି ପଡ଼ିଆ ପଡ଼ୁଛି ମାନେ ଚାଷ ବହୁତ ଅଧାରୁ ଅଧିକା ଜମି ପଡ଼ିଆ ପଡ଼ୁଛି ତେଣୁ ଆମେ ଏଇଠୁ ଅନୁମୟ ଯେ ନିଶ୍ଚିତ ଭାବରେ ଲୋକଙ୍କର କୃଷିଠାରୁ ଧୀରେ ଧୀରେ ଲୋକ ଦୂରେଇ ଯାଉଛନ୍ତି